ଯେହେତୁ ମୁଁ ଜଣେ ସମାଜସେବୀ ଏବଂ ମୁଁ ଗ୍ରାମାଞ୍ଚଳରେ ରୁହେ ଗ୍ରାମାଞ୍ଚଳରେ ଲୋକମାନଙ୍କର ବହୁତ୍ ଅସୁବିଧା ସେମାନେ ସମ୍ମୁଖୀନ ହୁଅନ୍ତି ସ୍ୱାସ୍ଥ୍ୟଗତ ସମସ୍ୟା ହେଲା ଶିକ୍ଷାଗତ ସମସ୍ୟା ହେଲା ଯେକୌଣସି ସମସ୍ୟାରେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସାହାଯ୍ୟ କରିବାକୁ ମୁଁ ବହୁତ ଭଲ ପାଏ ସେମାନଙ୍କ ପାଖେପାଖେ ରହିବାକୁ ମୁଁ ବହୁତ୍ ଭଲ ପାଏ ଭବିଷ୍ୟତରେ ସେମାନଙ୍କର ଛୋଟ ଛୋଟ ସମସ୍ୟାଗୁଡ଼ିକ ନେଇ କିପରି ଭାବେ ସେଗୁଡ଼ିକର ସମାଧାନ କରିପାରିବି ସେମାନଙ୍କ ମୁହଁରେ ଟିକେ ହସ ଫୁଟେଇପାରିବି ସେଇଟା ମୋର ପ୍ରଧାନ ଉଦ୍ଦେଶ୍ୟ ଓ ପ୍ରଧାନ ଧର୍ମ